ମୁଁ ଆମ ପୁରୀରେ ଗୋଟେ ପଶୁ ଗୋଟେ ମାନେ ପଶୁର ଫାର୍ମ ଅଛି ସେଇଠୁ ମୁଁ ମାନେ ପଶୁମାନଙ୍କୁ କିଣିକି ଆଣେ ଆଉ ସେଇଠି ମୋ ପାଖରେ ଥିବା ସବୁ ପଶୁ ପ୍ରାୟ ଅଛନ୍ତି ଯେମିତିକି ମାନେ ମେଣ୍ଢା ହେଉ କି ଛେଳି ଅଛନ୍ତି ମେଣ୍ଢା ଅଛନ୍ତି ଗାଈ ଅଛନ୍ତି ମଇଁଷି ଅଛନ୍ତି କୁକୁଡ଼ା ଅଛନ୍ତି ଏଇସବୁ ପଶୁପକ୍ଷୀମାନେ ଅଛନ୍ତି ଗାଈମାନେ ଗାଈମାନଙ୍କର ମୂଲ୍ୟ ତ ବହୁତ ଅଧିକ ଯେମିତି ଗୋଟେ ଗୋଟେ ଗାଈ ଆମେ ଯଦି ବିକିବା ତାହେଲେ କୋଡ଼ିଏ ହଜାର କି ପଚିଶ ହଜାର ଗୋଟେ ଗୋଟେ ଗାଈ ଚାଳିଶ ହଜାର ବି ଲାଗିଯାଉଛନ୍ତି ଆଉ ଗୋଟେ ଗୋଟେ ଛେଳି ଛେଳି ତ ସାତ ହଜାର କି ଆଠ ହଜାର ଯଦି ଭଲ ଛେଳି ହେଲା ତାହେଲେ ଦଶ ବାର ହଜାର ବି ନେଉଛନ୍ତି ଆଉ ମେଣ୍ଢା ମେଣ୍ଢା ଯଦିଓ ଅଧିକ ଟଙ୍କା ନୁହଁ ତଥାପି ସେ ସେମାନେ ବି ସେମିତି ସାତ ଆଠ ହଜାର ବିକା ହେଇଯାଉଛନ୍ତି ମଇଁଷି ମଇଁଷି ମାନେ ତ ବହୁତ ଟଙ୍କାରେ ମୂଲ୍ୟରେ ବିକ୍ରି ହେଉଛନ୍ତି ଗୋଟେ ଗୋଟେ ମଇଁଷି ଅଛନ୍ତି ସତେଇଶ ହଜାର ତିରିଶ ହଜାର ଚାଳିଶ ହଜାର ଗୋଟେ ଗୋଟେ ମଇଁଷି ଅଛନ୍ତି ସେମାନେ ପଚାଶ ହଜାରରେ ବି ବିକ୍ରି ହେଉଛନ୍ତି ତ ଏଇସବୁ ମୂଲ୍ୟରେ ବିକ୍ରି କରାଯାଉଛି ଏ ପର୍ଯ୍ୟନ୍ତ ମୁଁ ରୋଜଗାର ଯାହାବି କଲାଣି ଭଲ ରୋଜଗାର କଲାଣି କାରଣ ମୁଁ ଯଦି ଗୋଟେ ବାଛୁରୀଟିଏ କିଣିକି ଆଣିଥିବି ତିନି ଚାରି ହଜାର ଟଙ୍କାରେ ତାହେଲେ ମୁଁ ତାକୁ ଖାଇବା ପିଇବା ଦେଇ ବିକ୍ରି କରିବି ପଚାଶ ହଜାର କି ଚାଳିଶ ହଜାରରେ ହଁ ମୋର ଖର୍ଚ୍ଚ ଯେହେତୁ ତାଙ୍କ ପିଛାରେ କରିଥିବି ଖାଇବାକୁ ଦେଇଥିବି ଦାନା ଦେଇଥିବି ଚୋକଡ଼ ଦେଇଥିବି ଏ ସବୁ କଟିକାଟିକି ହେଇଯିବ କୋଡ଼ିଏ ହଜାର ବାକି ଆଉ କୋଡ଼ିଏ ତିରିଶ ହଜାର ମୋର ଲାଭଟା ବାହାରେ ତ ଏଇସବୁ ଏଇ ପ୍ରଣାଳୀରେ ମୁଁ ମୋର ରୋଜଗାର କରେ ଛେଳିଫେଳି ବି ବିକେ କୁକୁଡ଼ା ବି ବିକେ କୁକୁଡ଼ା ଗୋଟାକୁ ମୁଁ କିଣିକି ଆଣିଥିବି ପଚାଶ ଟଙ୍କାରେ ଛୁଆ କୁକୁଡ଼ାକୁ ତାକୁ ବିକିଲା ବେଳକୁ ଦୁଇଶହ ଦୁଇଶହ ତିରିଶ ଦୁଇଶହ ପଚାଶରେ ବିକେ ତାଙ୍କ ପିଛା ଶହେ ଟଙ୍କା କି ସତୁରୀ ଟଙ୍କା ଖର୍ଚ୍ଚ ହେଇଥିବ ଲାଭ ବାହାରେ ଶହେ ପଚାଶ ଗୋଟେ ପିଛା ଏମିତି ଯେତେ କୁକୁଡ଼ା ରଖିଲେ ମୋର ଲାଭଟା ବାହାରିଯାଏ